ବିଭିନ୍ନ ପ୍ରକାର ଲୋକମାନଙ୍କର ବିଭିନ୍ନ ପ୍ରକାର ଖାଦ୍ୟ ପସନ୍ଦ ଆସିଥାଏ ସେ ବିଭିନ୍ନ ପ୍ରକାରଙ୍କର ପସନ୍ଦ ଏବଂ ରୁଚି ଅନୁସାରେ ସେମାନଙ୍କୁ କେତେ ପ୍ରକାର ଖାଦ୍ୟ ବା କିଛି ଲୋକମାନଙ୍କୁ କିଛି ଅନ୍ୟ କିଛି ଭଲ ଲାଗୁଥିବାରୁ ଆଉ କିଛି ଲୋକମାନଙ୍କୁ ଆଉ କିଛି ଖାଦ୍ୟ ଭଲ ଲାଗିଥାଏ ସେହିପରି ମୋତେ ବି ଆମର ଓଡ଼ିଆମାନଙ୍କର ଏକ ଖାଦ୍ୟ ବହୁତ ଭଲ ଲାଗିଥାଏ ଯେଉଁଟାକି ପୋଡ଼ ପିଠା ସେଟା ମୋତେ ବହୁତ ପସନ୍ଦ କାରଣ ସେ ସେ ପିଠାରେ ଆମକୁ ଯେତେବେଳେ ରଜ ପର୍ବ ହୋଇଥାଏ ସେତେବେଳେ ଝିଅମାନେ ରଜ ଦୋଳି ଖେଳିବା ସହିତ ଘରେ ଘରେ ସେଇ ପିଠା ପ୍ରସ୍ତୁତ କରାଯାଇଥାଏ ରଜ ଆମର ହେଉଛି ଏକ ପର୍ବ ଓଡ଼ିଆମାନଙ୍କର ଯାହାଫଳରେ କି ସେଇ ଦିନ ଆମର ପୋଡ଼ ପିଠା କରାଯାଇଥାଏ ପୋଡ଼ ପିଠାକୁ ଚାଉଳକୁ ଗ୍ରାଇଣ୍ଡର୍ କରିକି ତାକୁ ଭିଜେଇକି ରଖାଯାଇଥାଏ ଫାର୍ଷ୍ଟ୍ ତାପରେ ତାକୁ ଗ୍ରାଇଣ୍ଡର୍ କରିକି ତାପରେ ତାକୁ ସେଇଥିରେ ବିଭିନ୍ନ ପ୍ରକାର ସାମଗ୍ରୀ ନଡ଼ିଆ ହେଉ ଛେନା ହେଉ ଏମିତି ନଡ଼ିଆ ଛେନା ଯାହା ବି କାଜୁ କିସିମିସି ଯାହା ବି ତମେ ପକେଇବାକୁ ଚାହିଁବ ତାକୁ ପକେଇକି ତାକୁ ଗୁଟେ ପାତ୍ରରେ ତାକୁ ରଖାଯାଇଥାଏ ଓ ତାକୁ ଚୂଲିରେ ହେଲା ଯେତେବେଳେ ଆମ ରୋଷେଇ ସରିଯାଇଥାଏ ତାକୁ ସେତେବେଳେ ପୋଡ଼ିବା ପାଇଁ ରଖାଯାଇଥାଏ ହେଲା ସେ କିଛି ଦିନ କିଛି ମାନେ ତାକୁ ରାତି ପାଇଁ ଛଡ଼ା ଯାଇଥାଏ ପୋଡ଼ି ଗଲା ପରେ ତାକୁ ବାହାରକରିବାକୁ ଓ ପିସ୍ ପିସ୍ କଟାଯାଇଥାଏ କେକ୍ ପରିକା ହୋଇଯାଇଥାଏ ଯାହା ମୋତେ ଖାଇବାକୁ ବହୁତ ଭଲ ଲାଗିଥାଏ ମୋତେ ସେ ବହୁତ ପସନ୍ଦ ସେ ପିଠା ସେ ଆମର ଏକ ପାରମ୍ପରିକ ଅନୁସାରେ ବା ପିତୃପୁରୁଷମାନେ ଆଗୁରୁ ଆମ ଆଗ ପୁରୁଷମାନଙ୍କ ଠାରୁ ସେ ପିଠା କରାଆସୁଛି ଘରେ ଯାହାଫଳରେ କି ଘରେ ଆମର ବନୁଥିବାରୁ ମୋତେ ବହୁତ ଭଲ ଲାଗେ ମୋତେ ବହୁତ ପସନ୍ଦ